ମୋତେ ବିଭିନ୍ନ ଗଛ ପତ୍ର ଲଗାଇବା ପାଇଁ ବହୁତ ଭଲ ଲାଗିଥାଏ ମୁଁ ଚିକିଡ଼ା ମାଟି କିମ୍ବା ଓଦା ମାଟି ବ୍ୟବହାର କରିଥାଏ ନରମ ମାଟିରେ ବ୍ୟବହାର କଲେ ଅଧିକ ଫସଲ ମିଳିଥାଏ ଗଛ ପତ୍ର ମଧ୍ୟ ଭଲ ହୋଇଥାଏ ବହୁତ ଜଲଦି ବଢ଼ିଯାଏ ଆଉ ଫୁଲ ଫଳ ମଧ୍ୟ ଦିଏ ବା ପନିପରିବା ହୁଏ ଜୈବିକ ଖତ ହେଲା ଜୈବିକ ମାଟି ହେଲା ଖତ ଖତ ସାର ପକାଇବା କିମ୍ବା ପିଡ଼ିଆ ଦେଚା ପରିବା ପୋଚା ପନିପରିବା କାଟିକି ତା'ଗଛ ମୂଳରେ ଦେବା ପକାଇବା ଦ୍ୱାରା ଅଧିକ ଫଳ ଫୁଲ ଆମକୁ ମିଳିଥାଏ